ବିଜ୍ଞାନ ଓ ପ୍ରଯୁକ୍ତି ବିିଦ୍ୟା ମହାମାରୀ ସମାଜରେ ଆମମାନଙ୍କୁ ଅଧ୍ୟୟନ କରିବା ପାଇଁ ଅନେକ ସାହାଯ୍ୟ କରିଥିଲା ବିଜ୍ଞାନ ପ୍ରଯୁକ୍ତିବଦ୍ୟାକୁ ଆମେ ଯେତେବେଲେ ଅଧ୍ୟୟନ କରିଥାଉ ସେତେବେଲେ ଆମେ ଅନେକ ସୁବିଧା ପାଇଥାଉ ବିଜ୍ଞାନ ହଉଚି ଆମର ଦୈନନ୍ଦିନ କାମ ବା ବୈଜ୍ଞାନିକ ଯୁଗରେ ଆମକୁ ଏତେ ଭାବରେ ସହଯୋଗ କରିଛି କି ତାହାର ତାହାକୁ ଅଧ୍ୟୟନ କଲେ ଆମେ ତା ବାବଦରେ ଅନ୍ୟ କିଛି ଜାଣିପାରିବା ବିଜ୍ଞାନର ଫାଇଦା ଏବଂ କ୍ଷତି ହେବାକୁ ଗଲେ କ୍ଷତି ଦୃଷ୍ଟିରେ ଆମେ କିଛି କହିପାରିବେ ନାହିଁ ଯଦି ବିଜ୍ଞାନର ଫାଇଦା ଦେଖିବାକୁ ଗଲେ ଆମକୁ ତାହା ଅନେକ ଟେକ୍ନୋଲୋଜି ହିସାବରେ ଦେଖିେଇଥାଉ ଅନେକ ଟେକ୍ନୋଲୋଜି ହିସାବରେ ଆମେ ତାକୁ ବ୍ୟବହାର କରିଥାଉ ବିଜ୍ଞାନ ବିଜ୍ଞାନରେ ଅନେକ ଜିନିଷ ଏମିତି ଉଦାହରଣ କରିଛି ଯାହାକି ଆମର ଦୈନନ୍ଦିନ ଜୀବନରେ ତାହାର ଅନେକ ଫାଇଦା ହୋଇଅଛି ବିଜ୍ଞାନ ଦ୍ୱାରା ଆମେ ଅନେକ ଫାଇଦା ପାଇଥାଉ ଯାହାକି ଏବେ ଆମେ ଆଜିକାିକା ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରିସୁଁ ଟ୍ରାକ୍ଟର ଟ୍ରାକ୍ଟର ଟ୍ରାକ୍ଟର ଦ୍ୱାରା ଆମେ ଆଗକାଲ କାମ କରିୁଥିଲା କିନ୍ତୁ ଏବେ ଟ୍ରାକ୍ଟରରେ ନିଜର କାମ ତୋଲାଇଥାଉ ସେଥିପାଇଁ ବିଜ୍ଞାନ ଏବଂ ବିଦ୍ୟା ହେଉଛି ନେସେସରୀ କହିଲେ ଅତ୍ୟୁକ୍ତି ହେବ ନାହିଁ ତେଣୁ ବିଜ୍ଞାନକୁ ଆମେ ଅଧ୍ୟୟନ କରି କରିବା ଦରକାର